ହ୍ୟାଲୋ ହଁ ଆଜ୍ଞା ନମସ୍କାର କିଏ କହୁଥିଲେ ଆଜ୍ଞା ରିଜମ ବାବୁ କୁହନ୍ତୁ

ଆଜ୍ଞା କେଉଁଭଳି ଭାବରେ ଆପଣଙ୍କୁ ସାହାଯ୍ୟ ଦରକାର ଆଜ୍ଞା ଆପଣଙ୍କ ଘର ଆପଣ ଛାଡ଼ିକି ଯିବେ ଆଉ ଅସୁବିଧା କ'ଣ ହେଉଛି ଆଜ୍ଞା ପୋଲିସ ତ ସବୁବେଳେ ଜନସାଧାରଣଙ୍କ ସାହାଯ୍ୟ କରିବା ପାଇଁ ଅଗ୍ରସର ରହିବ ଆପଣଙ୍କୁ କେଉଁଭଳି ସାହାଯ୍ୟ ଦରକାର ମାନେ ଆପଣ କ'ଣ ଚାହୁଁଛନ୍ତି ଆମ ଆମଠାରୁ ଆଜ୍ଞା ଆପଣ ତାହାହେଲେ ସିକୁରିଟି ଗାର୍ଡ ଚାହୁଁଛନ୍ତି କାଇଁ ଆପଣ ଏତେ ପଇସା ଖର୍ଚ କରିକି ଘର ବନାଇଛନ୍ତି ସିସି ଟିଭି କିଛି ରଖିନାହାନ୍ତି

ଆଜ୍ଞା ବୁଝି ପାରୁଛି ଆଜ୍ଞା ତ ଆପଣ କେତେଦିନ ପାଇଁ ବାହାରକୁ ଯାଉଛନ୍ତି ଆଜ୍ଞା ତ ଆପଣଙ୍କ ଘରକୁ ମୁଁ ଜଣେ ପୋଲିସ ଆମର ଅଛନ୍ତି କନେଷ୍ଟବଳ ତାଙ୍କୁ ମୁଁ ପଠାଇବି ଆପଣ ତାଙ୍କ ପାଖରେ ନିଜର ସବୁ ଇମ୍ପଟାଣ୍ଟ ଯାହାବି ଅଛି ସବୁ ଦେବେ ତାଙ୍କୁ ଆଉ କହିବେ ଯେ ସାର୍ ପଠାଇଛନ୍ତି ବୋଲି ଠିକ୍ ଅଛି ସେମିତିରେ କିଛି ଆବଶ୍ୟକତା ନାହିଁ କିନ୍ତୁ ଯେହେତୁ ଆପଣଙ୍କର ଆଇଡେନଟିଫାଏ ଆମ ପାଖରେ ନିହାତି ରହିବା ଦରକାର କାରଣ ଇନକେସ ଯେତେବେଳେ ଆପଣ ପୁଣି ଫିଉଚରରେ କୋଡ଼ିଏ ଦିନ ତିରିଶ ଦିନ ପରେ ଆପଣ ଫେରିବେ ତ ସେହି ଟାଇମରେ ଆପଣଙ୍କର ଏହିଟା ଆପଣଙ୍କର ଘର ବୋଲି ତ ସେହି ଟାଇମରେ ଆପଣଙ୍କର କେବଳ ଆଧାର କାର୍ଡ ହିଁ ଦରକାର ପଡ଼ିବ ଓନଲି ଯିଏ ଅଛନ୍ତି ମାଲିକ

ନାହିଁ ଆଜ୍ଞା ଦରକାର ନାହିଁ କାରଣ ଯେହେତୁ ଆମେ ବନ୍ଧା ଏହି ନିୟମରେ ଯେ ଆମେ ଲୋକ ମାନଙ୍କୁ ସାହାଯ୍ୟ କରିବୁ ଆମକୁ ସରକାର ବି ଏହିଥିପାଇଁ ପଇସା ଦେଉଛି ତ ଆମେ ଏଥିପାଇଁ କିଛି ପଇସା ଆଶା କରୁନାହୁଁ

ଠିକ୍ ଅଛି ମୁଁ ଆପଣଙ୍କୁ ଆଉ ଅଳ୍ପ କିଛି ସମୟ ପରେ ସେ କିଏ ଆପଣଙ୍କ ପାଖକୁ କିଏ ଯିବ ଆପଣଙ୍କ ଘରେ ଡିଉଟି କରିବ ମୁଁ ତାର ଟୋଟାଲ ଡିଟେଲସ ତା ସହିତ ତାର ଫୋନ ନମ୍ବର ଆଉ ଆପଣଙ୍କ ଫୋନ ନମ୍ବରବି ତାକୁ ପରସ୍ପର ସହିତ ଏକ୍ସଚେଞ୍ଜ କରାଇଦେବି ଆପଣ କଥା ହୋଇଯିବେ ଠିକ୍ ଅଛି

ଠିକ୍ ଅଛି ମୁଁ ତାଙ୍କୁ ପଠଉଛି ଆପଣଙ୍କ ପାଖକୁ ଆପଣଙ୍କ ଆଡ୍ରେସଟା ମୋତେ ଆଉଥରେ ଟିକେ କହିଦିଅନ୍ତୁ କହିପରିବେକି